ହ୍ୟାଲୋ

ହଁ ପ୍ରଥମ ପେପରଟା ତୁମେ କଲେ ଶହେ ଟଙ୍କା ଆଉ ଦ୍ଵିତୀୟ ପେପରଟା ତୁମେ କଲେ ଦୁଇଶହ ଟଙ୍କା ଆଉ ତୁମେ କେଉଁଟା କରିବ କ'ଣ କରିବ କହିଲେ କାମ କରିବି ହଁ

ହଁ ଲେଖାହେବ ହଁ ହୋ ହଁ ହଁ ହଁ ହଁ ହଉ ହଉ କରିବା ଆଉ ହଁ ହଁ ହଁ ହଁ ହଁ ହଉ କରିବା ଦିଅ ଆସିଲେ ଭ ତାହେଲେ ତ କରାହବ ଆଉ